ହଁ ହ୍ୟାଲୋ ଆଉ ବରା ଗୋଟେ ଦଶ ଟଙ୍କା ଆଉ ଶିଙ୍ଗଡ଼ା ଗୋଟେ ଦଶ ଟଙ୍କା କଲିକତାରେ ଏପ ସେଇଠ ସବୁ ତେଲ ବେସନ ସବୁ ଶସ୍ତା ଥିବ ଆଉ ସେଇଠି ଶସ୍ତା ହେଉଛି ଆମର ତ ଏ ଓଡ଼ିଶା ଗରିବ ଲୋକ ଆଉ ବାହାରେ ଦାଦନ ଖଟିବାକୁ ଯାଉଛନ୍ତି ଆଉ ତ ସବୁ ଜିନିଷ ରେଟ୍ ଆଉ ଜିନିଷ ରେଟ୍ ଧରିକି ତ ରେଟ୍ ହେଉଛି ଆଉ କ'ଣ ହଉ ହଉ ଯିବା ମୁଁ ଜାଗା ଜାଗା ଟିକେ ଦେଖ ଭଲ ଜାଗାଟେ ଛକ ଜାଗାରେ ଆଉତି ହବ ସେ ଜାଗାଟେ ଦେଖିଲେ ଗଲେ ହବ ନା ଆଉ ଖାଲି ଗଲେ ହବ କି ହଁ

ହଁ ହଉ ତୁମେ ଠିକ୍ କରିକି ମୋତେ କଲ୍ କରିବ ହଁ ହଁ ହଁ ତୁମେ ଇଏ କରିବ ଆଉ ହଁ ହଁ ହଁ ତୁମର ପରିଚୟ ଲୋକଙ୍କୁ ହଁ ପରିଚୟ ଲୋକ କାରବାର ଯେମିତି ହବ ଲୋକଙ୍କୁ ବୁଝାସୁୁଝା କରିକିରି ସବୁ ଏଟା କଲେ ହବ ଯାଇକିରି

ଆଉ କାରବାର ଆସି କରିବାର ଅଛି ନା ଆଉ ଖାଲି ଜାଗା ଖରାପ ହେଲେ ହବ କିି